ହ୍ୟାଲୋ କିଏ ରୁକ୍ମଣୀ କହୁଛ କି ଆଉ ମୁଁ ଗଲେ ଗାଁ କୁ ନୂଆ ବର୍ଷକୁ ଯିବା ଭୋଜି କରିକି ମୁଁ ଏନା ଅଛି ଭୁବନେଶ୍ୱର ରେ ଆଉ ହଁ ହଁ କୁହ କେଉଁଠି ଗଲେ କରିବା ଭୋଜି

ହଁ ହଁ ଆଉ ଚିକେନ କରିବା ନା ସାଧା ଉପରେ କରିବା ଚିକେନ କରିବା ଆଉ ପନୀର କରିଦେବା ଚିକେନ ପାଇଁ କ'ଣ ମସଲା କ'ଣ କ'ଣ ନେବା

ଆଉ ପନୀର ପାଇଁ ଚାରୁମଗଜ ଆଉ କାଜୁ ଆଉ ଏମତି ନେଇଯିବା ଆଉ ଆଉ ପନୀର୍ ମସଲା ଆଣିକି ନେଇଯିବା ଆଉ ହଁ ସେହିଠି ନାହିଁ ମ ଭୁବନ ଯିବା ହାରି ସେହିଠୁ ସବୁ ମସଲା ମାଛ ପାଇଁ ଚିକେନ ପାଇଁ ଆଉ ପନୀର୍ ପାଇଁ ଗୋଟେ ଲିଷ୍ଟ କରିଦବା ଲିଷ୍ଟ କରିଦେଇକି ସବୁ ସେହିଠୁ ଆଣିବାରି ଆମକୁ ବି ଭଲ ସୁବିଧା ହେବ ଆଉ ତମେ ତମେ ସେହିଠି ଲିଷ୍ଟ ତମେ ସିଆଡ଼ୁ ଗାଁରୁ କରିକି ଆଣିଥିବ ହାରି ହଁ ତମେ ତମେ ତାଙ୍କଠୁ ଚି ତମେ ଚିଠା ଟା କରିକି ଆଣିଥିବ ଆରି କେଉଁ କେଉଁ ମସଲା ଲାଗିବ ଚିଠା ଆଣିଥିବ ହାରି ମୁଁ ସିଆଡ଼ୁ ଆସିକି ଭୁବନରେ ଥିବି ତମେ ଇଆଡ଼ୁ ଯାଇଥିବ ସବୁ ଚିଠାରେ ସବୁ ସଉଦା କରିସାରିବା ଆସିବା ଆଉ ଆଉ ତମେ ସେହିଠୁ ଚାରି ପାଞ୍ଚ ଜଣ ସାଙ୍ଗକୁ ଧରିକି ସାଙ୍ଗରେ ଆସିଥିବ ଓ ହଉ ରହୁଛି ତାହେଲେ